ହଁ ହଁ ମୁଁ ଯୋଗ ଟିଚର୍ କହୁଛି

ସକାଳୁ ଦୁଇ ଟାଇମ୍ ଆଉ ସନ୍ଧ୍ୟାବେଳେ ଦୁଇ ଟାଇମ୍ ଗୋଟେ ଟାଇମ୍ ଅନଲାଇନ୍ରେ କ୍ଲାସ୍ ବି ହେଉଛି ସକାଳେ ସକାଳେ ଆଉ ସକାଳେ ଦୁଇଶହ ସନ୍ଧ୍ୟାବେଳେ ତିନିଶହ ସେଇଟା ଅନଲାଇନ୍ ସେତିକି ପଇସା ହେଉଛି ହଁ ହଁ ହଁ ଆସନ୍ତୁ ଆଜ୍ଞା ଆଜ୍ଞା ଆଗରୁ ପିଲାମାନେ ଆଉ କେଉଁଠି ଶିଖିବାକୁ ଯାଉନଥିଲେ କି ହଁ ହଉ ହଉ ଆସନ୍ତୁ ସକାଳ ସାତଟା ବେଳକୁ ଆସିବେ ସନ୍ଧ୍ୟା ପାଞ୍ଚଟାକୁ ହଁ ନାହିଁ ନାହିଁ ରୁମ୍ ନାହିଁ

ହଁ ହଁ ହଁ ହଉ ଠିକ୍ ଅଛି ହଁ ହଁ